ମୁଁ ଏହି ରଜରେ ଯେଉଁ କୁର୍ତିଟିଏ ଆଣିଥିଲି ଗ୍ରୀନ୍ କଲର୍ର ଭାବିଥିଲି ତିନିଶହ ପଚାଶ ଟଙ୍କା କୁର୍ତିଟା ନେଇଥିଲା କୁର୍ତିଟା ଭଲ ପଡ଼ିବ କିନ୍ତୁ କୁର୍ତିର ପିନ୍ଧିଲା ପରେ କୁର୍ତିଟା ଯେତେବେଳେ ଧୋଇଲି କୁର୍ତିର କଲର୍ ବହୁତ ଫେଡ଼୍ କଲା କୁର୍ତିଟା ବହୁତ ପତଳା ହୋଇଗଲା କୁର୍ତି ବିଲକୁଲ ଭଲ ପଡ଼ିଲାନି ତ ପଇସା ହିସାବରେ କୁର୍ତିଟି ପୁରା ବେକାର ଗଲା